ହ୍ୟାଲୋ ମୁଁ ମୈଇଦଳପୁରରୁ କହୁଥିଲି ନବରଙ୍ଗପୁର ପୂଜା ରେଷ୍ଟୁରାଣ୍ଟ୍ରେ ଖାଦ୍ୟ ଡେଲିଭରି ହୁଏ ତ ଆପଣଙ୍କ ରେଷ୍ଟୁରାଣ୍ଟ୍ ଖୋଲା ଅଛି ନା ବନ୍ଦ ଅଛି ବର୍ଷା ଦିନରେ ଆମ ଘରେ ବହୁତ କୁଣିଆ ଆସିଛନ୍ତି ତ ବର୍ଷା ପାଇଁ ଆମେ ରୋଷେଇ କରିପାରୁନୁ ଖାଦ୍ୟ ଡେଲିଭରି କରିବା ପାଇଁ ଆପଣଙ୍କ ରେଷ୍ଟୁରାଣ୍ଟ୍ରେ ଡେଲିଭରି ହୁଏ ତ ସେଥିପାଇଁ ମୁଁ ଆପଣଙ୍କୁ କଲ୍ କରିଛି ଦୟାକରି ଆପଣ ରେଷ୍ଟୁରାଣ୍ଟ୍ରୁ ଖାଦ୍ୟ ଡେଲିଭେରି କରିଦିଅନ୍ତୁ